ଯେତେବେଳେ ଆମେ ବାହାରକୁ ଯାଉ ଧର କାମ କରିବାକୁ ଧର ପାଞ୍ଚ ମାସ କି ଦଶ ମାସ ତେଣୁ କରି ଗଛର ଯତ୍ନ କେମିତି ନିଆଯିବ ସେଇଟା ଆମେ ଘରଲୋକଙ୍କୁ କହି ଦେଇକି ଯାଉଁ ଧର ବଗିଚାର ଯତ୍ନ କେମିତି ଘରେ ଯେଉଁମାନେ ଥାଆନ୍ତି ବାପା ହଉ ଦାଦା ହଉ ଭାଇ ହଉ କି ଭଉଣୀ ହଉ ଏମାନଙ୍କୁ ଆମେ ଜଣାଇ ଦେଇକି ଯାଉ ବାହାରକୁ ଯାଉଛୁ ଘରର ଯତ୍ନ ଆଉ ଆଉ ନେବେ ବଗିଚାର ଯତ୍ନ ନେବେ ଆଉ ବାପା ମା ସେମିତି ଦାଦା ଖୁଡ଼ି ହୁଅନ୍ତୁ ତାଙ୍କର ଗଛକୁ ସେମିତି ପାଣି ଦେବେ କୋଡ଼ିବା ଟାଇମ୍ରେ କୋଡ଼ିବେ ସାର ପକାଇବା ଟାଇମ୍ରେ ସାର ପକାଇବେ ପାଣି ଦେବା ଟାଇମ୍ରେ ପାଣି ଦେବେ ଖତ ଦବା ଟାଇମ୍ରେ ଖତ ଦେବେ ଆଉ ଅନାବନା ଗଛ ହୋଇଥିଲେ ତାକୁ ଉପାଡ଼ି ଦେବେ ଆଉ ଅପରିଷ୍କାର ହୋଇଥିଲେ କୁଟା ଫୁଟା ଘାସ ପଡ଼ିଥିଲେ ତାକୁ ସଫା କରିବେ ବାପା ବାପା ଦାଦା ଯିଏବି ଥିବେ ଘରେ ସେମାନେ କାମ ସେମାନେ ସେମିତି କାମ କରିବେ ପାଣି ଯଦି ଟ୍ୟୁବ୍ୱେଲ୍ରେ ନାହିଁ ପୋଖରୀରୁ ଭାରରେ ଦେବେ ଧର ପାଣି ମେସିନ୍ ନହେଲା ତାକୁ ପୋଖରୀ ଭାରରେ ଆଣିକି ଦେବେ ଭାରରେ ଦେବେ ଏ ନହେଲେ ଏ ନା ଧର ଭଉଣୀ ମାନେ ହେଲେ ଗରା ହଉ ଡେକଚି ହଉ କାଖେଇକି କଳସୀରେ ଆଣିକି ଗଛରେ ଦେବେ ଆଉ ବାଡ଼ ବୁଜି ଦିଆ ହୋଇଥିବ ଆଉ ବାଡ଼ ସବୁବେଳେ ଆଉ ଗୋରୁ ଗାଈ ପଶି ପାରିବେ ନାହିଁ ଏମିତି ଯତ୍ନ ନିଆଯାଏ ଆଉ